ମୁଁ ଆମ ଘରକୁ ଆସିଥିବା ଅତିଥିମାନଙ୍କୁ ପ୍ରଥମେ ଧର୍ମୀୟ ସ୍ଥଳ ମାନେ ମନ୍ଦିରକୁ ନେଇକି ଯିବି ଯେଉଁଠିକି ଭଗବାନଙ୍କର ଦର୍ଶନ ବି ହେବ ଆଉ ବହୁତ ଭଲ ଜାଗା ମନକୁ ବି ଶାନ୍ତି ଲାଗେ ସେଇଠି ଟିକିଏ ବୁଲାବୁଲି କରିକି ଆସିଲେ ବି ବହୁତ ଭଲ ଲାଗିବ ଆଉ ରହିଲା ଜଳପ୍ରପାତ ମାନେ ଆମର ପକଡ଼ାଝର ଅଛି ପୁତୁଡ଼ି ଅଛି ଯେଉଁଟାକି ପାଣି ଏତେ ସୁନ୍ଦରରେ ବହିକି ଯାଉଛି ପଥର ଉପରୁ ପାଣି ଝରୁଛି ତ ମୋତେ ବି ବହୁତ ଭଲ ଲାଗେ ସେ ଜାଗାଟା ବହୁତ ଆକର୍ଷିତ ଲାଗେ ସେଥିପାଇଁ ମୁଁ ବି ମୋ' ଅତିଥିମାନଙ୍କୁ ସେଇଠାକୁ ନେଇକି ଯିବି ସେମାନଙ୍କୁ ବି ଭଲ ଲାଗିବ ବୋଲି ମୋର ଆଶା ଅଛି ଆଉ ମୁଁ ବି ସେମାନଙ୍କୁ ନେଇକି ଯିବି ଏତିକି ବିଶ୍ଵାସ ବି ଅଛି ସେମାନଙ୍କୁ ବି ଭଲ ଲାଗିବ ସେଥିପାଇଁ ହିଁ ମୁଁ ସେଠାକୁ ନେଇକି ଯିବି ଆଉ ଗୋଟିଏ ହେଉଛି ପୁତୁଡ଼ି ଯେଉଁଟାକି ପାଣି ଝରିକି ମାନେ ପଥର ହୋଇକି ସେ ପଥର ସାଇଡ୍ରେ ଯାଉଛି ସେଇଟା ଦେଖିବାକୁ ବି ବହୁତ ଭଲ ଲାଗେ ଆଉ ବହୁତ ଶାନ୍ତି ବି ଲାଗେ ସେ ଏରିଆ ସେଇଥିପାଇଁ ମୁଁ ବି ମୋ' ଅତିଥିମାନଙ୍କୁ ସେଇଠାକୁ ନେଇକି ଯିବି ଆଉ ମନୋରଞ୍ଜନ ପାଇଁ ହେଲେ ପାର୍କ୍ ଯେଉଁଟାକି ନାରାୟଣୀ ପାର୍କ୍ ଏବେ ହୋଇଛି ସେଇଠି କ'ଣ ଦୋଳି ବି ଅଛି ଝୁଲିବା ପାଇଁ ଭଲ ଭଲ ଗଛ ଲତା ବି ଅଛି ଭଲ ସୁନ୍ଦର ସୁନ୍ଦର କଲରର ଫୁଲ ବି ଅଛି ଯେଉଁଟାକି ଦେଖିକି ବହୁତ ଭଲଲାଗେ ଆଉ ମନ ବି ବହୁତ ଶାନ୍ତି ଲାଗେ ତ ସେଇଠି ଟିକିଏ ବୁଲାବୁଲି କଲେ ବହୁତ ଭଲ ଲାଗେ ସେଇଥିପାଇଁ ମୁଁ ମୋ' ଅତିଥିମାନଙ୍କୁ ସେଇଠାକୁ ନେଇକି ଯିବି